ମୁଁ ଯେଉଁ କାନଫୁଲଟା କିଣିକି ଆଣିନି ବହୁତ ଭଲ ଲାଗୁଛି ଦେଖିବା ପାଇଁ ବି ବହୁତ ସୁନ୍ଦର ପିନ୍ଧିଲେ ନା ବହୁତ ବଢ଼ିଆ ଦେଖାଯାଉଛି ମୋତେ ଆଉ ମୁଁ ଯୁଆଡେ ପିନ୍ଧିକି ଯାଉଛି ଯେଉଁ ବଜାର ଯାଉଛି ପିନ୍ଧିବା ପାଇଁ ମାନେ ପିନ୍ଧିକି ଯାଉଛି ସାଙ୍ଗମାନେ ଦେଖିଲେ ପଚାରୁଛନ୍ତି ଆଉ କେଉଁଠୁ ଆଣିଛୁ କାନଫୁଲଟା ମୁଁ କହିଲି ହଁ ଭଲ ଲାଗୁଛି ଆଣିଛି ଆଉ ଆଉଥରେ ଆଣିଲାବେଳକୁ କହିବି ଆଉ କିନ୍ତୁ ବଢ଼ିଆ ଲାଗୁଛି ପିନ୍ଧିଲେ ବହୁତ ହାଲକା ଲାଗୁଛି ଷ୍ଟୋନ୍ ଫୋନ୍ ବି ବସିଛି ବହୁତ ସୁନ୍ଦର ଦେଖାଯାଉଛି